ହଉ ପୁଅର ବାହାଘର ତେବେ କେମିତି କି ଆକାରରେ କରାଯିବ ତଥାପି ତ ବେଶୀ ନାହିଁ ତଥାପି ଯାହାବି ଅଛି ଯାହାବି ହଉ କାମଟା କରିଦେଲେ ହେବ ନା ଦେଖିବା ଯେମିତି ବ୍ୟବସ୍ଥା କରିକି ଆଉ ହଁ ହଁ ଯାହା ବ୍ୟବସ୍ଥା କରିବା